ଖେଳକୁଦ ଜୀବନଶୈଳୀରେ ଏକ ବିଶେଷ ଅଙ୍ଗ ବୋଲି ଆମେ ଭାବୁଛୁ କାରଣ ଖେଳକୁଦ କୁଦ ହେଉ କିମ୍ବା ଖେଳକୁଦର ବିଭିନ୍ନ ପ୍ରକାର ଜୀବନର ସମସ୍ୟା ହେଉ ଖେଳକୁଦ ଜୀବନର ଶୈଳୀ ଭାବରେ ବିବେଚନା କରାଯାଏ ଯାହାକି ନିୟମିତ ଭାବରେ ଜଣେ ବ୍ୟକ୍ତି ଯଦି ବ୍ୟାୟାମ କରେ ଜଣେ ବ୍ୟକ୍ତି ଯଦି ନିୟମିତ ଭାବରେ ଖେଳକୁଦ କରେ ସେ ବ୍ୟକ୍ତି ନିଶ୍ଚିତ ଭାବରେ ତା ଜୀବନରେ ଉନ୍ନତି ଆଣେ ଏବଂ ଜୀବନଶୈଳୀର ପରିବର୍ତ୍ତନ ଘଟେ ଯାହାଫଳରେ କି ସେ ସଚେତନତା ନିଶ୍ଚିତ ଭାବରେ ହୋଇଥାଏ ଜୀବନର ଶୈଳୀ ଆଗକୁ ଆଗକୁ ବଢ଼େ ଏବଂ ଜୀବନର ଶୈଳୀ ଉତ୍ସର୍ଗୀକୃତ ଭାବରେ ଦୁନିଆରେ ବଞ୍ଚି ରହିବା ପାଇଁ ସିଏ ନିୟମିତ ଭାବେ ବ୍ୟାୟାମ କରେ ଏବଂ ସଚେତନତା ରହେ